ଆମ ଓଡ଼ିଶାର ଐତିହାସିକକୁ ଦେଖିଲେ ଆମ ଓଡ଼ିଶାକୁ ବହୁତ ସାରା ଇସଲାମୀ କି ଇଂରେଜୀମାନେ ଆକ୍ରମଣ ବହୁ କରିଛନ୍ତି ଯାହା ଫଳରେ ସେମାନେ ଆମର ବହୁତ କିଛିକୁ ଲୁଟି ନେଇକି ତାଙ୍କ ଦେଶକୁ ଫେରି ଯାଇଛନ୍ତି ଓ ଭୌଗୋଳିକ ହିସାବରେ ଦେଖିଲେ ଆମ ଓଡ଼ିଶାରେ ଉଣେଇଶଶହ ଅନେଶ୍ୱତ ମହାବାତ୍ୟା ଏକ କ୍ଷୟକ୍ଷତି ବହୁତ ସାରା କ୍ଷୟକ୍ଷତି ପହଞ୍ଚାଇଛି ଆମ ଓଡ଼ିଶାକୁ ଯାହା ଫଳରେ ବହୁତ ସାରା ଲୋକଙ୍କର ଜନଜୀବନ କ୍ଷୟ କ୍ଷୟ ହୋଇଯାଇଛି ଓ ସେମାନେ ସେମାନଙ୍କର ବହୁତ ସାରା ନିଜର ଲୋକଙ୍କୁ ହରାଇ ବି ବସିଛନ୍ତି